ବିଗତ କିଛିବର୍ଷ ମଧ୍ୟରେ ଆମ ଦେଶ ଭାରତର ଜନସଂଖ୍ୟା ବୃଦ୍ଧି ହବାକୁ ଲାଗିଲାଣି ଏଥିମଧ୍ୟରେ ଚାକିରିର ମଧ୍ୟ ବହୁତ ଅସୁବିଧା ଦେଖାଯାଉଛି ତେଣୁକରି ଯୁବଗୋଷ୍ଠୀମାନେ ବହୁତ ସମସ୍ଯାର ସମ୍ମୁଖୀନ ହେଉଛନ୍ତି ଏଥିପାଇଁ କେତେକ ଯୁବଗୋଷ୍ଠୀମାନେ ନିଜର ପଇସା ଇନକମ କରିବା ପାଇଁ ସୋସିଆଲ ମିଡ଼ିଆକୁ ବାଛୁଛନ୍ତି ଯଥା ୱାଟସପ ଫେସବୁକ୍ ୟୁଟ୍ୟୁବ ଇନ୍ସଟାଗ୍ରାମ ଏଥିରେ ସେମାନେ ବିଭିନ୍ନପ୍ରକାର ଭିଡ଼ିଓ ଅପଲୋଡ଼କରି ନିଜରଅର୍ଥ ପାଉଛନ୍ତି ଯେମିତି ୟୁଟ୍ୟୁବ ରେ ଗୋଟିଏ ୟୁଟ୍ୟୁବର ବାହାର ଦେଶକୁ ଯାଇକି ବ୍ଲୋଗିଂ ଆଉ କିଏ ଖାଇବା ଜିନିଷ କିଏ ନିଜର କ୍ରିଏଟିଭନେସ ଏସବୁ ଦେଖାଇକି ନିଜର କଳା କୁ ଦେଖାଇକି ପଇସା ପାଉଛନ୍ତି ଆଉ କିଛିଲୋକ ଫେସବୁକ୍ ରେ ନିଜର ଫନି ଭିଡ଼ିଓ କମେଡ଼ି ଏସବୁ ପକାଇକି ମଧ୍ୟ ବିଭିନ୍ନ ପଇସା ଇନକମ କରୁଛନ୍ତି ଇନ୍ସଟାଗ୍ରାମରେ ମଧ୍ୟ ବହୁତ ଲୋକ ନିଜର ଫଟୋ ଫଟୋର ଉଠାଇବାର ନିଜର କଳା କୁ ଦେଖାଇକି ପଇସା ପାଉଛନ୍ତି ଏହାଦ୍ବାରା ଆମଦେଶର କିଛି ଯୁବଗୋଷ୍ଠୀମାନେ ଅନଲାଇନ ମାଧ୍ୟମରୁ ମଧ୍ୟ କିଛି ପଇସା ଇନକମ କରିପାରୁଛନ୍ତି ଆମଦେଶର ବହୁତ ବହୁତ ଲୋକ ଆ ଦ୍ବାରା ଇନସ୍ପାୟାର୍ଡ଼ ହେଇକି ନିଜେ ମଧ୍ୟ ସମସ୍ତେ ଆଜିକାଲି ୟୁଟ୍ୟୁବ କଲେଣି ଏହାଦ୍ବାରା ଆମ ଦେଶ ଆଗକୁ ଅଗ୍ରଗତି କରୁଛି ଅର୍ଥନୀତିରେ ଆମ ଯୁବକମାନେ ଜୀବନରେ ସବୁବେଳେ ଚାହାଁନ୍ତି ଯେମିତି ଆମେ ଭଲରେ ଖାଇବୁ ଭଲରେ ରହିବୁ ଆଉ ଗୋଟେ ଭଲ ଜୀବନ ଶୈଳୀଟେ ବିତାଇବୁ ଏଥିଯୋଗୁଁ ଆମ ଯୁବକମାନେ ବହୁତ ଚେଷ୍ଟା କରନ୍ତି ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଉପାୟ କରନ୍ତି କାମ କରନ୍ତି ନିଜକୁ ବହୁତ ହାର୍ଡ଼ କାମ କରିକି ମଧ୍ୟ ପଇସା ଇନକମ କରିଥାନ୍ତି ଏହାଦ୍ବାରା ତାଙ୍କର ଜୀବନଶୈଳୀକୁ ସେମାନେ ଚେଞ୍ଜ କରିକି ବଞ୍ଚନ୍ତି କିଛି ନିମ୍ନତରରୁ ଉଚ୍ଚସ୍ଥର ଯିବା ପାଇଁ ଏହାଦ୍ବାରା ଆମ ଦେଶର ଅର୍ଥନୀତି ମଧ୍ୟ ଆଗକୁ ବଢ଼ିଥାଏ ଆମ ଦେଶ ମଧ୍ୟ ଆଗକୁ ବଢ଼ିଥାଏ ଏହାଦ୍ବାରା ଆମ ଦେଶର ମଧ୍ୟ ଗରିବୀ ଦୂର ହେଇପାରିବ ଏହିସବୁ ନୂତନ ଚାକିରି ଆଜିକାଲି ଆମ ଭାରତରେ ସ୍କିଲ ସ୍କିଲକୁ ନେଇକି ପଇସା ଇନକମ କରୁଛନ୍ତି ଲୋକ ଯଥା ଯିଏ ଶିଳ୍ପ ଅନୁଷ୍ଠାନରେ କାମ କଲା କି କିଏ କେଉଁ ଫ୍ୟାକଟ୍ରିରେ କାମ କଲା ତ ତଦ୍ଵାରା ଆମ ନୂତନ ନୂତନ ଚାକିରିର ସୁବିଧା ଉପଲବ୍ଧ ହେଇପାରୁଛି ଏଥିଦ୍ଵାର ଲୋକଙ୍କର ଜୀବନଶୈଳୀ ଚେଞ୍ଜ ହେଉଛି ନିଜର ଇନକମ ଅଫ ସୋର୍ସ ମଧ୍ୟ ଅଧିକ ବଢ଼ିପାରୁଛି ଆଜିକାଲି ସୋସିଆଲ ମିଡ଼ିଆ ହେଉଛି ଗୋଟେ ସାଇଡ଼ ବିଜନେସ ଏହାଦ୍ବାରା ଆମେ ବିଭନ୍ନ ପ୍ରକାର ପଇସା ଇନକମ କରିପାରିବା